ଆଗେ କାଲର୍ ଲୋକ୍ମାନେ ତ ବହୁତ୍ ଅସୁବିଧାରେ ଥିଲେ ଆଉ ବହୁତ୍ ପୁର୍ନା କଥା ମୁଇଁ ତ ଆମେ ତ ନାଇଁ ଜାନୁ ହେଲେ ଲୋକ୍ମାନେ ବକଲ୍ ରେ କପ୍ଡ଼ାଲତା ତ ସେ ଟାଇମ୍ ରେ ନାଇଁ ଥାଇ ବକଲ୍ ପିନ୍ଧାପିନ୍ଧି କରୁଥିଲେ ତା'ର୍ପରେ ଆଜିକାଲି ତ ବହୁତ୍ ସୁବିଧା ହେଲା ଗାଡ଼ି ମୋଟର୍ ସବୁ ସୁବିଧା ହେଲା ତା'ର୍ପରେ ଆମର୍ ଉରୁଡ଼୍ ରାସ୍ତା ବି ହେଲା ମେଡ଼ିକାଲ୍ ହେଲା କଲେଜ୍ ହେଲା ସବୁ ସୁବିଧା ହେଲା ପାଖେ ପାଖେ ସବୁ ସୁବିଧା ଅଛେ ତା'ର୍ପରେ ଆମର୍ ଆମେ ନେଇ ଜାନିଥାଇ ଇନେ ଗୁଟେ ମନ୍ଦିର୍ ଅଛେ ବୋଲିକରି ମାଆ ମାଣିକେଶ୍ୱରୀ ମନ୍ଦିର୍ ଖାଲି ଶୁନୁଥିଲୁଁ କିନ୍ତୁ ନାଇ ଦେଖିଥାଇ ଏବେ ଗାଡ଼ି ମୋଟର୍ ସୁବିଧା ହେଲାକେ ସେନ ପାଖ୍କେ ବି ଆମେ ଯାଇ ପାରୁଛୁଁ ତା'ର୍ପରେ ଆମର୍ ନର୍ଲା ବ୍ଲକ୍ରେ ଗୁଟେ ଅଛେ ଅସୁର୍ଗଡ଼ ଅଛେ

ଲୋକ୍ମାନେ ବି ବୋଧ ହୁଏ ପାଇଛନ୍ ଆର୍ ସେନେ ଆମର୍ ସିକ୍ୟୁରିଟି ଗାର୍ଡ୍ ମାନେ ବି ରହୁଛନ୍ ଆଉ ଏବେ ବହୁତ୍ ଉନ୍ନତି ହେଲାନ ପିଲା ଟୁକେଲ୍ ମାନେ ବି ପାଠ୍ ଶାଠ୍ ପଢ଼୍ଲେ ଆମେ ବି କପ୍ଡ଼ା ଲତା ବି ଆମ୍କେ ସୁବିଧା ମିଲ୍ଲା ତା'ର୍ପରେ ଖାଏବାର୍କେ ବି ନାଇଁ ପାଉଥାଇ ସେ ଟାଇମ୍ ର କଥା ପୂର୍ବେ ଖାଏବାକେ ବି ନାଇଁ ପାଉଥାଇ ଲୋକ୍ମାନେ ବହୁତ୍ ଉପବାସରେ ରହୁଥିଲେ ବେଲେ ଖାଏଲେ ବେଲେ ନେଇଁ ମିଲୁଥାଇ ଏବେ ଆମର୍ କଲାହାଣ୍ଡିରେ ସବୁ କେନାଲ୍ ସୁବିଧା ହେଲା ପାଣିର ସବୁ ସୁବିଧା ହେଲା କିଛି ଆର୍ ଅସୁବିଧା ନାଇଁନେ ତା'ର୍ପରେ କଲାହାଣ୍ଡିକେ ଲୋକ୍ ନି ଜାନିଥାଇ ଯେ କଲାହାଣ୍ଡି ଗୁଟେ କେନ୍ ଜାଗାରେ ଅଛେ ବୋଲି କଲାହାଣ୍ଡିକେ ଲୋକ୍ ଆସ୍ଲେ ଡ଼ରୁଥିଲେ କଲାହାଣ୍ଡି ଗୁଟେ ଏନ୍ତା ଜାଗା ବୋଲିକରି ଏବେ ସେ କଲାହାଣ୍ଡିରେ ସୁନା ପାଚୁଛେ ତ ମୁଇଁ ଆଉ କା'ଣା ଆରୁ ବେଶୀ କିଛି କହେମି